ନମସ୍କାର କିଏ କହୁଥିଲେ ହଁ କୁହନ୍ତୁ କ'ଣ କହିବେ ହଁ ହଁ ଡ୍ରାଇଭର୍ ହଁ ହଁ ନବରଙ୍ଗପୁର ନବରଙ୍ଗପୁୁର କୋଉ ଯାଗା ହଁ ହଁ ନବରଙ୍ଗପୁର ଭଲ ପ୍ଲେସ୍ ଅଛି ଭଣ୍ଡାର ଝରଣୀ

ହଁ ହଁ ମିନି ବସ୍ ଅଛି ଅଟୋ ଅଛି କୋଉଠି ଆପଣ ବୁଲିବା ପାଇଁ ଚାହୁଁଛନ୍ତି ହଁ ଟୁରିଷ୍ଟ ବସ୍ ହୋଇଯିବ ହଁ ହଁ କ'ଣ କେତେ ଜଣ ଆସୁଛନ୍ତି ଆପଣ ତେର ଜଣ ଆସୁଛନ୍ତି ହଁ ସର୍ଭିସ୍ କରିଛନ୍ତି ନା ୟଙ୍ଗ ବ୍ୟାଚଲର୍ ଠିକ୍ ଅଛି ସେ ଫ୍ୟାମିଲି ସହିତ ଆଉ ଆସୁ ଆସନ୍ତୁ ଆଉ ହଁ ହଁ ଜଣଙ୍କୁ ଅଛି ଦୁଇ ଶହ ଟଙ୍କା ଅଛି ଟୋଟାଲ୍ ଡିସ୍କାଉଣ୍ଟ ହଁ ଚାରି ଶହ ଟଙ୍କା ହୋଇ କିନା ସବୁ ବାଇଶହ ହେବ ହେବ ହେବନି ଦୁଇ ହଜାର ଟଙ୍କା ବାଇଶ ଶହ ହେବ ହଉ ଠିକ୍ ଅଛି ଠିକ୍ ଅଛି ରଖନ୍ତୁ କରି ଦେବା ଦୁଇ ହଜାରକୁ ନା ନା ଖାଇବା ଫାଇବା ଆମ ନିଜର ନାହିଁ ହୋଟେଲ୍ ଅଛି ହୋଟେଲ୍ରେ ସେଠି କିଣିକି ମିଲ୍ ନିଜେ ନେଇ ଯାଇକି ଖାଇ ପାରିବ ହଁ ତୁମ ତୁମର ନିଜର ଖାଅ ଆମର ମାନେ ଗାଇଡ୍ ଟୁରିଷ୍ଟ ଆମର ଟୁରିଷ୍ଟକୁ ଆମେ ହେଲ୍ପ କରିବା କାମ ଆମର ବୁଝି ପାରିଲେ ନା ହଁ ହଁ ସାଢ଼େ ନଅଟାରୁ ବାହାରି ପଡ଼ନ୍ତୁ ସାଢ଼େ ନଅଟାରେ ବସ୍ ଲାଗି ଯିବ ଆପଣଙ୍କୁ ଆଉ ଦଶଟାରେ ବସ୍ ଲାଗିଥିବ ବସ୍ ଚଢ଼ିକି ପଳେଇବେ ହଁ ସାଢ଼େ ଛଅଟା ବାହାରି ପାରିବେନି ତ ଜଶଟାରେ ବସ୍ ଲାଗିବ କ'ଣ କହିଲେ ହଁ ହଁ ବସ୍ ଲାଗିବା ପରେ ସେଠି ଆମର ବସ୍ ଲାଗି ଥିବ ହୁଁ ହୁଁ ତୁମେ ନବରଙ୍ଗପୁର ତ ନାହିଁ ଚିକ୍ଲିଠୁ ଡାଇରେକ୍ଟ ପଳେଇବ ଚିକ୍ଲି ଆମର ବସ୍ ଲାଗୁଛି ଚିକ୍ଲିଠୁ ପଳେଇବ ହଁ ହଁ ଚିକ୍ଲିକି ଲାଗୁଛି ଆମ ବସ୍ ଆଜ୍ଞା ହଉ ହଉ ଠିକ୍ ଅଛି ଆସନ୍ତୁ ତ ହଁ ହଁ ନଅଟା ସାଢ଼େ ନଅରେ ବସ୍ ଲାଗି ଥିବ ସେଇଠି ବସ୍ ଚଢ଼ିକି ପଳେଇବ ନବରଙ୍ଗପୁର୍ ହଁ ନବରଙ୍ଗପୁର ଆସିକି ସେଠି ବୁଲା ବୁଲି କରିବ ପ୍ଲେସ୍ ନେଇକି ବସ୍ ଛାଡ଼ି ଦେବ ଆପଣ ଆସନ୍ତୁ ସବୁ ଧନ୍ୟବାଦ